ପିଲାଦିନେ ମୁଁ ମୋର ଭାଇମାନଙ୍କ ସହିତ କ୍ରିକେଟ ଫୁଟବଲ୍ ଏବଂ ବ୍ୟାଡ଼ମିଣ୍ଟନ ଖେଲୁଥିଲି କ୍ରିକେଟରେ ଏଗାରଟି ପିଲାମାନେ ଥାଏ

ବଲ୍ ଏବଂ ବ୍ୟାଟ୍ ଦେଖି ଖେଲା ଖେଲ ହୁଏ ସେଠି ଦୁଇଟା ଦଲ ଥାଏ ଗୋଟେ ଦଲରେ ଏଗାର ଜନ ଆଉ ଗୋଟେ ଦଲରେ ଏଗାର ଜନ ସେଠି ତାପରେ ଟସ୍ ହେବ ଯେଉଁ ଟିମ୍ ଟସ୍ ଜିତିବ ସେ ନିଶ୍ଚୟ କରିବ କି ସେ ବ୍ୟାଟିଂ କରବ କି ବୋଲିଂ ଯଦି ସେ ବ୍ୟାଟିଂ ନେବ ତାର ଏଗାରଟି ପିଲାମାନେ ବସିବେ ଓ ଯୋଉ ଟିମ୍ ବୋଲିଂ କରିବ ସେ ଟିମ୍ର ପିଲାମାନେ ଫିଲ୍ଡରେ ଜଗିକିନା ଖେଲିବେ ଓ ଯେଉଁ ଟିମ୍ ବ୍ୟାଟିଂ କରିବ ସେ ଦଲରୁ ଦୁଇଟା ବ୍ୟାଟ୍ସମ୍ୟାନ୍ ଆସିକିନା ଖେଲିବେ ଏବଂ ଫୁଟବଲରେ ବି ଏଗାରଟି ପିଲାମାନେ ଥାଏ ଫୁଟବଲରେ ବହୁତ ବଡ଼ ଗ୍ରାଉଣ୍ଡ ଥାଏ ଗୋଟେ ଦଲରେ ଏଗାର ଜନ ଅଉ ଗୋଟେ ଦଲରେ ଏଗାର ଜନ ଏଗାର ଏବଂ ଦୁଇ ଜଣ ଏକ୍ସଟ୍ରା ଥାଏ କାରଣ କାକୁ ଗୋଟେ କିଛି ହେଇଗଲେ ଆଉ ଜଣେ ଖେଲି ପାରିବେ ଏଟା ପାଇଁ ଏମତି ହୁଏ ଫୁଟବଲରେ ଗୋଲ୍ ମାରବାକୁ ହୁଏ ଫୁଟବଲ ନେଇକିନା ଗୋଟେ ଦଲ ପାସ୍ ପାସ୍ କରିକିନା ଯୋଉ ଟିମ୍ ବେଶି ଗୋଲ୍ ମାରିବ ସେ ଟିମ୍ ଜିତିଯିବ ଏବଂ ବ୍ୟାଡ଼ମିଣ୍ଟନ ବ୍ୟାଡ଼ମିଣ୍ଟନରେ ଏକ୍ ଦୁଇ ଜନ ଖେଲାାଯାଏ ଏବଂ ଚାରି ଜନ ଖେଲାାଯାଏ ଦୁଇ ଜନ ହେଲେ ଗୋଟେ ଜନ ଏପଟେ ଓ ଗୋଟେ ଜନ ସେପଟେ ଥିବ ମଝିରେ ଗୋଟେ ନେଟ୍ ଟାନା ହେଇଥିବ ବ୍ୟାଡ଼ମିଣ୍ଟନରେ ଗୋଟେ ବ୍ୟାଟ ଥିବ ଆଉ ଗୋଟେ କର୍କ ଥିବ ସେଠି ଖାଲି ବ୍ୟାଟ ଦେଇକିନା କର୍କକୁ ପାସ୍ କର୍ବାର ଥିବ ଯେ ବେଶୀ ପଏଣ୍ଟ କର୍ବ ସେ ଜିତିଯିବ